ମୁଁ ବଜାରକୁ ଯାଇଥିଲି ଗୋଟେ ଫ୍ୟାନ୍ ଆଣିବା ପାଇଁ ସମସ୍ତେ କହିଲେ ବାଜାଜ୍ ଫ୍ୟାନ୍ ଆଣେ ଭଲ ଲାଗିବ ମୁଁ ଯାଇଥିଲି ଆଣିବା ପାଇଁ ଆଲୋକ ଦୋକାନକୁ ଆଲୋକ କହିଲା ଫ୍ୟାନ୍ ନେବା ପାଇଁ ଆଉ ବାଜାଜ୍ ଫ୍ୟାନ୍ ନେ ବର୍ଷେ ୱାରେଣ୍ଟି ଅଛି କିନ୍ତୁ ୱାରେଣ୍ଟି ସରିଲା ପରେ ଦୁଇ ମାସ ପରେ ଫ୍ୟାନ୍ ଖରାପ ହେଲା ତା'ପରେ ଆଲୋକ ପାଖକୁ ଗଲା ବେଳକୁ କହିଲା ଫ୍ୟାନ୍ ପକାଇକି ଭାଙ୍ଗିଛ ଆଉ ରିଟର୍ଣ୍ଣ ହେଇପାରିବନି ଇଏ କରିବନି କିନ୍ତୁ ବର୍ଷେ ୱାରେଣ୍ଟି ଦେଖିଲା ପରେ ବି ସେ ମନା କରୁଛି ତା'ପରେ ମୁଁ ଫ୍ୟାନ୍ ଧରି ଘରକୁ ପଳାଇ ଆସିଲି ଆଉ